ହଁ ଆମର ପାରିବାରିକ କିଛି ରେସିପି ଅଛି ଯାହାକି ପିଢ଼ି ପରେ ପିଢ଼ି ଅତିକ୍ରମ ଚାଲିଛି ସେହି ରେସିପି ହେଉଛି ତାହା ହେଲା ଏଣ୍ଡୁରି ପିଠା ପୋଢ଼ୁଆଁ ଅଷ୍ଟମୀ ଦିନ ଆମର ଏଣ୍ଡୁରି ପିଠା ହୁଏ ହଳଦୀ ପତ୍ରରେ ଆଣ ଆଉ ନଡ଼ିଆ ଦେଇକି ପିଠାଟା ହୁଏ ଏବଂ ତାକୁ ସିଝାଯାଏ ଆମ ଜେଜେ ମା'ଙ୍କ ଅମଳରୁ ସେ ପିଠା ତିଆରି ହୋଇଆସୁଛି ଜେଜେ ମା'ଙ୍କ ପରେ ବାପା ବୋଉ ବାପା ବୋଉଙ୍କ ପରେ ବି ଆମେମାନେ ବି ସେହି ଏଣ୍ଡୁରି ପିଠା ତିଆରି କରିବା ଶିଖିଛୁ ଏବଂ କରୁଛୁ ସକାଳୁ ଯେଉଁ ପୋଢ଼ୁଆଁ ଅଷ୍ଟମୀ ଦିନ ସକାଳୁ ସକାଳୁ ଯେଉଁମାନେ ନୂଆ ପୋଢ଼ୁଆଁ ଥାଆନ୍ତି ସେମାନଙ୍କ ପାଇଁ ନୂଆ ଡ୍ରେସ୍ ହୋଇକରି ପିଢ଼ାରେ ବସିବେ ଏବଂ ନୂଆ ଏଣ୍ଡୁରି ପିଠା ତିଆରି ହେବ ନୂଆ ଧାନ ନୂଆ ନୂଆ ଚାଉଳ ନୂଆ ବିରି ଏହିସବୁରେ ପିଠାଟା ନୂଆ ନୂଆ ନୂଆ ପକ୍ଷ ଅରୁଆ ଚାଉଳରେ ସେ ପିଠାଟା ତିଆରି ହୁଏ ଏବଂ ତା' ଦେହରେ ନଡ଼ିଆ ପୁର ଦିଆଯାଏ ଦିଆଯାଇ ପୂଜା ପିଠା ହେଲା ଯିଏ ଘରର ବଡ଼ ପୋଢ଼ୁଆଁ ତାକୁ ପ୍ରଥମେ ଖାଇବାକୁ ଦିଆଯାଏ ଏବଂ ତାହା ଆମର ଗୋଟିଏ ବଡ଼ ବଡ଼ ପର୍ବ ବୋଲି ଭାବୁ ଏବଂ ତାକୁ ଆମେ ଖୁବ୍ ମଜାଦାରରେ ପାଳନ କରୁ ତା'ପରେ ଗୋଟିଏ କାଞ୍ଜିଅଁଳା ଅଛି ରେସିପି କାଞ୍ଜିଅଁଳାରେ ଆମର ଯେଉଁ ଘରେ ଯେଉଁ ଭାତ ଭାତ ହେଲା ପରେ ଯେଉଁ ତୋରାଣି ଥାଏ ସେ ତୋରାଣିକୁ ରଖି ରଖି ଦୁଇ ଦିନ କିମ୍ବା ତିନି ଦିନ ହୁଏ ତାକୁ ରଖିଲା ପରେ ତା' ଦେହରେ ଅରୁଆ ଚାଉଳ ପକାଇ ହଳଦୀ ପକାଇ ଫୁଟାଇବେ ଫୁଟାଇଲା ପରେ ତା' ଦେହରେ ପୋଇଖାଡ଼ି ଆଳୁ ବାଇଗଣ ସାରୁ ଏହିସବୁ ପକେଇକିନି ଗୋଟିଏ ପାଣି ପାଣି ଭଳିଆ ଲିକ୍ୱିଡ ଟାଇପ୍ର କାଞ୍ଜି କହନ୍ତି ତାକୁ କାଞ୍ଜି ତିଆରି ହୁଏ ତା' ବି ଆମ ପୂର୍ବପୁରୁଷରୁ ହୋଇଆସୁଛି ଏବଂ ପାରିବାରିକ ରେସିପିରେ ଅଛି ଯାହାକି ତାହା ବର୍ଷକୁ ଥରେ ହୁଏ ସେହି ପୋଢ଼ୁଆଁ ଅଷ୍ଟମୀ ବେଳକୁ ଆମର ସେ କାଞ୍ଜିଟା କାଞ୍ଜି ହୁଏ